ମୁଁ ସବୁବେଳେ ନୂଆ ନୂଆ ଆଇଟମ୍ ରାନ୍ଧିବା ପାଇଁ ଚେଷ୍ଟା କରେ ସେଗୁଡ଼ିକ ମଧ୍ୟରୁ ଅନେକ ସହଜରେ ହୋଇଯାଏ ଓ କିଛି ମୋତେ ବହୁତ ଚ୍ୟାଲେଞ୍ଜିଂ ଲାଗେ ସେଥିମଧ୍ୟରୁ ଗୋଟିଏ ହେଲା ପୋଡ଼ ପିଠା କେକ୍ ମୁଁ ଥରେ ପୋଡ଼ ପିଠା କେକ୍ ତିଆରି କରିଥିଲି ଯାହା ମୋତେ ବହୁତ ପରିଶ୍ରମ ପଡ଼ିଥିଲା ଓ ଶେଷରେ ତାହା ତଳେ ଲାଗିଯାଇଥିଲା ଯାହା ମୋତେ ଏକ ନୂଆ ଶିକ୍ଷା ଦେଲା ଓ ପରବର୍ତ୍ତୀ ସମୟରେ ତାହା ଠିକ୍ ମଧ୍ୟ ହୋଇଥିଲା